ଆମେ ଓଡ଼ିଶାରେ ଯେହେତୁ ଜନ୍ମ ନେଇଛୁ ଆମ ଓଡ଼ିଶାର ଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷା ଆମେ କହି ଆସିଛୁ ଓଡ଼ିଆ ଭାଷା ଦ୍ୱାରା ଆମ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କୁ ଆମେ ଓଡ଼ିଆରେ କଥା କହିପାରିଛୁ ଓଡ଼ିଶାର ଲୋକ ଓଡ଼ିଆ ଓଡ଼ିଆ କୁହନ୍ତି ଓଡ଼ିଆ କହିବା ଦ୍ୱାରା ଆମେ ଓଡ଼ିଶାରେ ଯେତେଲୋକ ଅଛନ୍ତି ସମସ୍ତେ ଓଡ଼ିଆ ଆମେ ଯାହା ସାଙ୍ଗେରେ ଦେଖାହଉ ଦେଖାହେଲା ମାତ୍ରେ ଓଡ଼ିଆରେ କଥା ହଉ ଓଡ଼ିଆରେ କଥା ହେବା ଦ୍ୱାରା ଆମେମାନେ ଆମର କଥା ସବୁ ବୁଝିପାରୁ ଭାବର ଆଦାନ ପ୍ରଦାନ ବୁଝିପାରୁ ଓଡ଼ିଶାରେ ଲୋକ ସବୁ ଓଡ଼ିଆ ଭାଷା କୁହନ୍ତି ଯୁଆଡ଼େ ଗଲେ ବି ଆମେ ଯଦି କେଉଁଠି ଦେଖା ହେଲୁ କେଉଁଠି ଚିହ୍ନା ହେଲୁ ତା'ହେଲେ ଆମେ ଓଡ଼ିଆରେ କଥାହେଲୁ ଓଡ଼ିଆରେ କଥା ହେବା ଦ୍ୱାରା ଆମେ ଜାଣିପାରିଲୁ ଯେ ସିଏ ଓଡ଼ିଶାର ଲୋକ ଓଡ଼ିଆ କହୁଛନ୍ତି ଆମେମାନେ ସମସ୍ତେ ଓଡ଼ିଆ ଆଉ ଆମ ଭାଷା ହେଉଛି ଓଡ଼ିଆ ଆମେ ଓଡ଼ିଶା ବାହାରକୁ ଗଲେ ମଧ୍ୟ ଆମେ ଓଡ଼ିଆ ଲୋକକୁ ଦେଖିକି ଆମ ଭାଷା ଆମେ କହିପାରୁ ଆମେ ଜାଣିପାରୁ ଯେ ଆମେ ଓଡ଼ିଶାରୁ ଆସିଛୁ ଓଡ଼ିଶାରୁ ଆସିଛୁ ମାନେ ଆମେ ଜାଣିଚୁ ଓଡ଼ିଆ ଆମେ ଆମର ଭାଷାକୁ କହିବା ଦ୍ୱାରା ଆମେ ଜାଣିପାରୁ ଯେ ଏ ହେଉଛି ଓଡ଼ିଆ ଆମ ଓଡ଼ିଆ ଭାଷାରେ କଥା ହେଉ ହେବାର ଦେଖିଲା ମାନେ ଆମେ ଜାଣିପାରୁ ଯେ ଆମ ଓଡ଼ିଶାର ଲୋକ ଏମାନେ ଓଡ଼ିଆ କହୁଛନ୍ତି ଆମର ଖୁସି ଲାଗେ ଓଡ଼ିଶାରେ ଲୋକଙ୍କୁ ଦେଖିଲେ ଖୁସି ଲାଗେ ଯେ ସେ ଓଡ଼ିଆ କଥା କହୁଛନ୍ତି ଆମର ଓଡ଼ିଶାର ମନ୍ଦିର ହେଉଛି ଜଗନ୍ନାଥ ମନ୍ଦିର ଆମ ଓଡ଼ିଶା ଓଡ଼ିଶାର ପ୍ରତ୍ୟେକ ଲୋକ ଜଗନ୍ନାଥ ପ୍ରେମୀ ଆମ ଓଡ଼ିଶାରେ ଜଗନ୍ନାଥ ମନ୍ଦିର ଅଛି ସମସ୍ତେ ଓଡ଼ିଆ ଲୋକ ଜଗନ୍ନନାଥଙ୍କୁ ବହୁତ ଭଲପାଆନ୍ତି ଗୋଟେ ତୀର୍ଥନୀୟ ସ୍ଥାନ ସମସ୍ତେ ଯାଆନ୍ତି ଓଡ଼ିଶାରେ ଓଡ଼ିଆ ଲୋକ ବହୁତ ଅଛନ୍ତି ସଭିଏଁ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କରିଥାଆନ୍ତି ଆମ ଓଡ଼ିଶାରେ ଲୋକମାନେ ବିଭିନ୍ନ ଜାଗାରେ ରହିଲେ ମଧ୍ୟ ଓଡ଼ିଆ ଭାଷା କହିଥାଆନ୍ତି ଆମେମାନେ ଜାଣିପାରୁ ଯେ ଏମାନେ ଓଡ଼ିଆ ଆମେ ଓଡ଼ିଆରେ ସବୁ କଥାବାର୍ତ୍ତା ହେଇଥାଉ